ଆମ ଅଞ୍ଚଳରେ ମାନେ କହିବାକୁ ଗଲେ ଆମ ଅଞ୍ଚଳ ଅପେକ୍ଷା ଯଦି ଆମେ ଅନ୍ୟ ଅଞ୍ଚଳମାନଙ୍କୁ ମାନେ ବିଭେଦ ସୃଷ୍ଟି କରିବା ବା ପାର୍ଥକ୍ୟ ଦେଖିବା ଆମ ଅଞ୍ଚଳରେ ଜାଗା ବାଡ଼ିର ପଇସାଟା ଟିକେ କମ୍ କାରଣ ଆମ ଅଞ୍ଚଳ ଏତେ ଉନ୍ନତ ନୁହେଁ ସେଥିଯୋଗୁଁ ଆମ ଅଞ୍ଚଳରେ ଯେଉଁ ସବୁ ଜାଗା ବାଡ଼ି ହୁଏ କିମ୍ବା ଯେଉଁ ସବୁ ଘର ଫର ସବୁ କିଣାଯାଏ ସେ ସବୁ ଅନ୍ୟ ଜାଗାବାଡ଼ି ଅପେକ୍ଷା କମ୍ ମାନେ କିଣା ଯାଇଥାଏ ଲୋକମାନେ ମଧ୍ୟ ଅଳ୍ପ ପଇସାରେ କିଣି ଦେଇଥାନ୍ତି ଏବଂ ଆଉ ଗୋଟେ କହିବାକୁ ଗଲେ ମଧ୍ୟ ଆମ ଅଞ୍ଚଳ ଲୋକମାନଙ୍କ ପାଖରେ ପଇସା ପତ୍ରର ବି ଟିକେ ଅଭାବ ଦେଖାଯାଏ ସେଥିଯୋଗୁଁ ମଧ୍ୟ ଜାଗା ବାଡ଼ି କମ୍ ନା ଆଉ କିନ୍ତୁ ଯଦି ଗୋଟେ ଚାଲାକ ଲୋକ ହେବ ସିଏ ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ ଅପର୍ଯ୍ୟାପ୍ତ ମାନେ କହିବାକୁ ଗଲେ ଆମ ଅଞ୍ଚଳରେ ଭଲ ପରିବେଶ ଭଲ ମାଟି ଏବଂ ଆମ ଅଞ୍ଚଳରେ ଜାଗା ସବୁ ଶସ୍ତା ଯାହାଦ୍ୱାରା କି ସିଏ ଯଦି ଲୋକମାନେ ଚାହିଁବେ ଅନ୍ୟ ଅଞ୍ଚଳର ଲୋକମାନେ ଏଠି ତାଙ୍କର ବ୍ୟବସାୟ ଆରମ୍ଭ କରି ଅନ୍ୟ କୋଣସି ଜାଗାରେ ମାନେ ବିକ୍ରି କରି ପାରନ୍ତି ଏଠି ବ୍ୟବସାୟ ତିଆରି କରିବେ ବା ଉତ୍ପାଦ କରିବେ କିନ୍ତୁ ଅନ୍ୟ କୌଣସି ଜାଗାରେ ବିକ୍ରି କଲେ ଏକ ବହୁତ ଲାଭଜନକ ଜିନିଷ ହେବ ଏବ ଏଭଳି ମଧ୍ୟ ବହୁତ ଲୋକ କରୁଛନ୍ତି ଏବଂ ଏଠି ଆମ ଅଞ୍ଚଳରେ ଦର ଯେଉଁ ପଦାର୍ଥ ଖାଦ୍ୟ ପଦାର୍ଥର ଦ୍ରବ୍ୟ ସେତେ ଅଧିକ ନାହିଁ ମାନେ କମ୍ ଅଛି ଲୋକମାନେ ମଧ୍ୟ ଉପଯୁକ୍ତ ଭାବରେ କିଣିଥାନ୍ତି ଏବଂ ବହୁତ ବାହାରୁ ବାହାରୁ ଲୋକମାନେ ଆସି ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ ବା ପ୍ରାକୃତିକ ଖାଦ୍ୟ ପଦାର୍ଥକୁ କିଣିକି ଘରକୁ ନେଇକି ଯାଇଥାନ୍ତି ଏବଂ ଆମ ଅଞ୍ଚଳରେ ବେଶୀ ତ ଲୋକ ନଥାନ୍ତି ଆଉ ଯେଉଁ ଲୋକମାନେ ଅଛନ୍ତି ସେମାନେ ସେତେ ଦୂର

ଅଛି ନାଁ କହିବିନି ଅଛି କିନ୍ତୁ ସେତେ ଦୂର ନାହିଁ ଅନ୍ୟ ଅଞ୍ଚଳମାନଙ୍କ ଅପେକ୍ଷା